ମୁଇଁ ଗୋଟେ ଠିକା ଦାର ଆମର୍ ବନ ଆମର୍ ଗାଁର ବନ ପୋଖରୀ ମାନେ ମୁଇଁ ଠିକାନେସି ଆର୍ ମା ଛୋଟ ଛୋଟ ମାଛ୍ ଆନିକି ମୁଇଁ ଛାଡ଼ସି ତାହାକେ ସେ ମାଛ କିଛି ଦିନ ପରେ ବଡ଼୍ ହେଲେ ତା ମଛୁଆଲା ଆଣିକି ଜାଲ ପକକିରି ଗିରିକିରି ମାରସୁଁ ତାହାକେ ଫେର ମୁଇଁ ବେପାରୀ ଡାକିକିରି ମାଛ ଦିଆ ଯାଏସି ତାର୍ ପରେ ମାରି ମାରିକି ସବ ବିକ୍ରି ସାଇଲା ପରେ କିଛି ଦିନ ପରେ ତାହାକେ ଫେର୍ ଗାଁ ମାରଣ କରା ହେସି ଗାଁକି ମିଟିଂ କରିକି ଡାକ କରି ଗାଁ ମାରଣ କରା ହେସି ପାଣି ତାର୍ ପାଣି ଦୂଷିତ ହେଇଆସି ସେ ପାଣି ଦୂଷିତ ହେବାରୁ ଆମେ ଗାଧୋଇ ନିପାରୁ ଯଦି ଗାଧ ହେଲେଣି ରୋଗ ବ୍ୟାଧି ବହୁତ ଚର୍ମ ରୋଗ ଇତ୍ୟାଦି ବହୁତ ଜିନିଷ ହେସି ବହୁତ କ୍ଷତିକାରକ ହଉଛେ ତାର୍ ପରେ ପାଣି ଦୂଷିତ ହେବାରୁ ଡକ୍ଟରଖାନା ବି ଜାଇସୁଁ